ମୃତ୍ତିକାର ଆକୃତି ବହୁତ ପ୍ରକାରର ଯେପରି ଗୋଟିଏ ସ୍ଥାନରେ ଯଦି ମାଟି କ'ଣ ନା ଯଦି ପଥରିଆ ମାଟି ଅଛି ତ ଅନ୍ୟ ସ୍ଥାନରେ କ'ଣ ଅଛି ନା ତାହା ପଥୁରିଆ ନାହିଁ ଆଉ ଅନୁର୍ବର ଅଛି ଆଉ ଗୋଟେ ସ୍ଥାନରେ ଉର୍ବର ମାଟି ବି ରହିଛିି ତ ଅନେକ ପ୍ରକାରର ମାଟି ରହିଛି ଯେଉଁପରି କି ଆମର ଯେଉଁ ଚାଷ ହେଉଛିି ବା ଯେଉଁ ଧାନ ଚାଷ ରହିଲା ବା ଯାହା ଯେଉଁ ବି ଚାଷ ରହିଲା ତାହା ଫଳ ଉର୍ବର ମୃତ୍ତିକାରେ ହୋଇଥାଏ ଏବଂ ଅନୁର୍ବର ମୃତ୍ତିକାରେ ତାହା ହୋଇନଥାଏ ସେହିପରି ପାହାଡ଼ିଆ ଅଞ୍ଚଳରେ ମୁଗ ଚାଷ କରାଯାଏ ସେହିପରି ଆମର କ'ଣ ଉର୍ବର ଜମିରେ ମୁଗ ହୋଇନଥାଏ ସେହିପରି ଭାବରେ ଅନେକ ଗୁଡ଼ିଏ ଚାଷ ରହିଛି ଯାହାକି ଉର୍ବର ଜମି ଏବଂ ଅନୁର୍ବର ଜମି ଉଭୟରେ ମଧ୍ୟ ହୋଇଥାଏ ତ ଏହିଭଳି ଭାବରେ ଆମର ପୃଥିବୀରେ ଅନେକ ଗୁଡ଼ିଏ ମୃତ୍ତିକା ରହିଛି ଯାହା ଯେଉଁପରି ରୁଗୁଡ଼ିଆ ବା ଯେଉଁ ବାଲିଆ ମୃତ୍ତିକା ସେହିପରି ଅନେକ ଗୁଡ଼ିଏ ମୃତ୍ତିକା ଆମ ଦେଶରେ ବା ଆମ ପୃଥିବୀରେ ଅନେକ ଗୁଡ଼ିଏ ମୃତ୍ତିକା ରହିଛି